ଆଜ୍ଞା ବରା ଟିକେ ଦେଲେ ଖାଇବା ମୁଁ ବେଙ୍ଗଲୋରରୁ କହୁଥିଲି ମୁଁ ବେଙ୍ଗଲୋରରୁ ଏବେ ଆସିଛି ଦେଖିଲି ମୋତେ ବହୁତ ଭୋକ ଲାଗିଲାଣି ତ ଆପଣଙ୍କ ଷ୍ଟଲ୍ ପାଖକୁ ଆସିଥିଲି କିଛି ଖାଇନେବି ବୋଲି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ମୋତେ ବରା ଆଉ ଘୁଗୁନି ଦେବେ ଆପଣ ପ୍ଲେଟ୍ କେତେ ଟଙ୍କା ନେଉଛନ୍ତି କି ଆଜ୍ଞା ପ୍ଲେଟ୍ଟେ ଦେଇ ଦିଅନ୍ତୁ ଆଛା ଆପଣଙ୍କର ଏପଟେ ଭଲ ସେଲ୍ ହେଉଛି

ଆମ ବେଙ୍ଗଲୋର ଆଡ଼େ ହଁ ଆଚ୍ଛା ଆମ ବେଙ୍ଗଲୋର ଆଡ଼େ ଏସବୁ ମିଳେନି ନା ଆପଣ ଏଠି ଆସି କରିବେ ବୋଲେ ଭଲ ବେପାର ହେବ ଆଉ ଆପଣଙ୍କର ଆଉ ଆଜ୍ଞା ଆଜ୍ଞା ମୁଁ ତ ଆସିଛି ଏବେ ବର୍ତ୍ତମାନ ଗାଁକୁ ମୁଁ ଗଲା ବେଳେ ତମକୁ ନେଇକି ଯିବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି ଆଉ ଆପଣ ଏବେ ମାସକୁ କେତେ କଣ ଇନକମ୍ କରୁଛନ୍ତି ହ୍ୟାଲୋ ଯାହା ବି କିଛି ହେଉଥିବ ନାଁ ଆଛା ଆଛା ହଉ ମୁଁ ତାହାଲେ ପାଞ୍ଚଦିନ ହେଲା ଗାଆଁକୁ ଆସିଲି ମୁଁ ଆଉ ପାଞ୍ଚ ସାତ ଦିନ ପରେ ଯିବି ହେରି ବେଙ୍ଗଲୋର ମୁଁ ଆପଣଙ୍କୁ କହିବି ଆପଣ ମୋ ସାଙ୍ଗରେ ଯିବେ ସେଇଠି କରିବେ ସେଇଠି ଭଲ ବେପାର ହେବ ଆପଣଙ୍କର କହିଲେ ଆପଣ ସବୁ ରେଡ଼ି କରି ରଖିବେ ମୋ ସାଙ୍ଗରେ ଯିବେ ହେରି ଆଉ ସେଇଠି ଭଲ ବେପାର ହେବ ସେଇଠି ଯାଇ କରିବେ ଆଉ ଆଜ୍ଞା ହଉ ହଉ ମୁଁ ତମକୁ କଲ୍ କରିବି ଆଜ୍ଞା ଆଜ୍ଞା